ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ବା ଅଧିକ ମାନେ ଅର୍ଥ ଉପାର୍ଜନ କରିବା ପାଇଁ ହେଲେ ଆମେ ପ୍ରଥମେ କୃଷି କୃଷି ସାର୍ଙ୍କ ସହିତ ଯୋଗାଯୋଗ କରି ବର୍ତ୍ତମାନ ଯଦି ଆମେ କଦଳୀ ଗଛ ଲଗେଇବା ନିଶ୍ଚିତ ଲାଭବାନ ହବା କୃଷି ଆଜ୍ଞାଙ୍କର ସହିତ କେତେ ଦୂରତାରେ ଗଛ ଲଗାଇବା ଆଉ କେଉଁ କେଉଁ ସାର ପ୍ରୟୋଗ କରିବା ଆଉ କେତେ ଟାଇମ୍ରେ ପାଣିଦେବା ଆଉ କେମିତି ସେ ଗଛର ଚାରିପଟେ କିମ୍ବା ଗଛର ଚତୁର୍ପାର୍ଶ୍ୱରେ କେମିତି ଘାସ ରହିବ ନାହିଁ ତାକୁ କେମିତି କୋଡା ଖୋସା କରିକରି କେଉଁ କେଉଁ ସାର ଦେଲେ ଇଏ ହୋବ ସେଟା କରିକରି କଦଳୀଟା ହେଲେ ସେ କଦଳୀରୁ ବିକ୍ରୟ କରିକରି ଆମେ କେମିତି ଦୁଇ ପଇସା ପାଇ ଆମର ପରିବାର କେମିତି ଶାନ୍ତି ଶୃଙ୍ଖଳାର ସହିତ ବଞ୍ଚିବେ ସେଇ ବିଷୟ ଆମେ ଅନୁଭବ କରିବା ନିହାତି ଦରକାର